ଗୃହଠାରୁ ଆରମ୍ଭ କରି ଗ୍ୟାଲେକ୍ସି ଏବଂ ତା'ଠାରୁ ଅଧିକ ବିଭିନ୍ନ ସ୍କେଲରେ ଆମେ ମହାକାଶୀୟ ଶରୀର ଏବଂ ଘଟଣା ଗୁଣ ଏବଂ ଆଚରଣକୁ ଟେଲିସ୍କୋପ୍ କିମ୍ବା ଦୂରଦର୍ଶନ ମାଧ୍ୟମରେ ଜାଣିପାରିବା ସେହି ଟେଲିସ୍କୋପ୍ ସାହାଯ୍ୟରେ କିମ୍ବା ସେହି ଦୂରଦର୍ଶନ ସାହାଯ୍ୟରେ ଆମେ ବହୁ ଦୂର ଦୂରର ଜିନିଷ ବହୁ ଦୂର ଦୂରରେ ମହାକାଶୀୟ ମହାକାଶରେ ଘଟୁଥିବା ଘଟଣା ଗୁଡ଼ିକ ଜାଣିପାରିବା ଟେଲିସ୍କୋପ୍ ମାଧ୍ୟମରେ ଆମେ ଗୃହମାନଙ୍କ ବିଷୟରେ ଗ୍ୟାଲେକ୍ସିମାନଙ୍କ ବିଷୟରେ ଅତି ସହଜରେ ଜାଣିପାରିବା ଟେଲିସ୍କୋପ୍ ନଥାନ୍ତା ଯଦି ଆଜି ଭଳିଆ ଦିନରେ ଆମେ ମହାକାଶରେ କ'ଣ ଘଟୁଛି କ'ଣ ହଉନି ଆମେ କିଛି ଜାଣିପାରିନଥାନ୍ତେ କିନ୍ତୁ ସେଇ ଟେଲିସ୍କୋପ୍ ସାହାଯ୍ୟରେ ଆମେ ଯେମିତିକି ଏତେ ବି ସୁନ୍ଦର ସୁନ୍ଦର ମାନେ ମହାକାଶରେ ଯେତେ ବି ଘଟୁଛି ସେହି ବିଷୟରେ ଆମେ ଜାଣିପାରୁଛେ